ହଁ କୁହନ୍ତୁ ହଁ କୁହନ୍ତୁ ହଁ ଯିବା ବା ହଁ ତୁମେ ବୁଝିଦିଅ ନା ନା ଯିବେ ସମସ୍ତେ ଆଉ ଫ୍ୟାମିଲି

ହେବ ସୁବିଧା ହୋଇଯିବ ଆ ବୋଲେରୋ ତ ଗଲେ ଛ ଜଣ ସାତ ଜଣ ଅଧିକ ଟ୍ରାନ୍ସପୋର୍ଟିଂ ଭଡ଼ା ବି ପଡ଼ିଯିବ ଡବଲ ଗାଡ଼ି ନେଲେ ନେଁ ଅଧିକ ଭଡ଼ା ଚାର୍ଜ ପଡ଼ିଯିବ ଗାଡ଼ି ବି ପଡ଼ିବ ଏଇଭଳିଆ ବୋଲେରୋରେ ଭଲ ଟିକେ ଫାଙ୍କା ରହିବ ହଁ ସେଇ ଟିକରପଡ଼ା ଯିବା ଆଉ ହଁ ଯଦି ଚାହିଁବେ ଯିବା ଜୁଆଡ଼େ ସୁବିଧା ଦେଖିକି ପାଖରେ ଯୋଉଠି ଥିବ ଯିବା ଆଉ

ମାନେ ଟିକେ ରେଟ୍ ଚାର୍ଜ୍ ଅଧିକ କହିବେ ଆଉ ମୁଁ କାଲି ଆଣିିଥିଲି ସନ୍ଧ୍ୟାରେ ହଁ ନହେଲେ ଯଦି ମିଳିଗଲା ଭଲ ନହେଲେ ଏପଟରୁ ଆମେ କରିଦେବା ଆାରେଞ୍ଜ୍ ନହେଲେ ବୋଲେରୋ ଫୋଲୋରୋ କରିଦେବା ଆଉ ହଉ ହଉ ଠିକ୍ ଅଛି ହଁ ହଉ ଠିକ୍ ଅଛି ହଁ ବୁଝିକି କଲ୍ କରିବେ ଆଉ ହେଲୋ ହଁ